ଆମେ ସାଧାରଣତଃ ହାଟରୁ କିନା ପଶୁ କିଣି ଥାଉ ଆମ ଘରେ ଗାଈ ଛେଳି ମେଣ୍ଢା ଇତ୍ୟାଦି ଅଛନ୍ତି ଗାଈ ଗୋଟିଏ ର ମୂଲ୍ୟ ହେଉଛି ଦଶ ହଜାର ପନ୍ଦର ହଜାର ଛେଳି ହେଲା ଆଠ ହଜାର ନଅ ହଜାର ଏ ପର୍ଯ୍ୟନ୍ତ ମୁଁ ଗାଈ ଏବଂ ଛେଳି ମାନଙ୍କଠୁ କିନା ମାସକୁ କୋଡ଼ିଏ ପଚିଶି ହଜାର ନଖା ଇନ୍କମ୍ କରୁଛି